ବୌଦ୍ଧ ଜିଲ୍ଲା ଏକ ପ୍ରାକୃତିକ ସମ୍ପଦ ଭରା ଜିଲ୍ଲା ଏହି ଜିଲ୍ଲାରେ ପ୍ରାକୃତିକ ସମ୍ପଦ ଭରି ରହିଛି ପ୍ରକୃତିର ଅନୁଦାନରୁ ଏହି ଜିଲ୍ଲାରେ ଅନେକ ଗୁଡ଼ିଏ ନଦୀ ଉପନଦୀ ଓ ନାଳ ଅଛି ଯେମିତିକି ମହାନଦୀ ତେରନଦୀ ବାଘନଦୀ ଚାଉଁଳିକିନଦୀ ମେହରୁଣି ନଦୀ ଏହା ବ୍ୟତୀତ ବଡ଼ବଡ଼ ପୋଖରୀ ଓ ଜଳୀୟଶ ଅଛି ବୌଦ୍ଧ ଜଙ୍ଗଲରେ ବିଭିନ୍ନ ପ୍ରକାରର ଦାମିକା କାଠ ଅଛି ଯେମିତିକି ଶାଳପିଆ ଶାଳ ସାବୁନ୍ ଗମ୍ଭାରୀ ଗଛ ଖଣିଜ ସମ୍ପଦର ମଧ୍ୟ ବୌଦ୍ଧ ଜିଲ୍ଲା ଭରପୁର ଅଛି ଜନସଂଖ୍ୟା ବଢ଼ିବା କାରଣରୁ ହଉ କି ସରକାରଙ୍କ ଅବହେଳାରୁ ହଉ ପ୍ରଦୂଷଣ ବଢ଼ିଚାଲିଛି ଯେମିତିକି ନଦୀରେ ଡ୍ରେନ୍ ପାଣି ପକେଇବା ଶିଳ୍ପ କାରଖାନାର ବର୍ଜ୍ୟବସ୍ତୁ ପକେଇବା ଯାନବାହାନରୁ ନିର୍ଗତ ଧୂଆଁ ବାୟୁମଣ୍ଡଳକୁ ପ୍ରଦୂଷଣ କରାଉଛି ଜଙ୍ଗଲ କାଟିବା ବା ଦ୍ଵାରା ମାଟିର କ୍ଷୟ ମଧ୍ୟ ହେଉଛି